ମୁଁ ମୋ ବଗିଚାରେ ଗଛ ଲଗେଇବା ପାଇଁ ଇଁ ଆମ ଏଇ ପାଖ ନର୍ସରୀରୁ ଆମ ଏଇ ପାଖ ନର୍ସରୀରୁ ଚାରା ଆଣେ ଏବଂ ଆମ ଚାରା ଆଣି ଆମ ବଗିଚାରେ ଲଗେଇ ଆମ ବାରିଆଡ଼େ ଗୋଟେ ଛୋଟ ବଗିଚାଟିଏ କରିଛି ମୁଁ ନିଜ ହାତରେ ତିଆରି କରିକି ଛୋଟ ବଗିଚାଟେ କରିଛି ସେଇଠି ମଧ୍ୟ ମୁଁ ଚାରା ଆଣିକି ଲଗାଏ ଏବଂ ଘରେ ମଧ୍ୟ ମୋ ହାତରେ ନିଜେ ନିଜେ ତିଆରି କରେ ଚାରା ତିଆରି କରେ ଏବଂ ଭଣ୍ଡାଗଛ ଯେମି ଭଣ୍ଡାଗଛ ଯେମିତି ମଞ୍ଜି ଆଣି ଗୋଟେ ଗୋଟେ ମଞ୍ଜି ଲଗେଇଥାଏ ଛୋଟ ଛୋଟ ଗଛବେଳେ ତାକୁ ନେଇକି ଲଗାଏ ବଗିଚାରେ ଯେମିତି ଫୁଲଗଛ ହେଉ ବିଭିନ୍ନ ବିଭିନ୍ନପ୍ରକାରର ଫୁଲ ଫଳ ଇତ୍ୟାଦି ଗଛ ମୁଁ ଚାରା ତିଆରି କରି ମୁଁ ନିଜ ହାତରେ ଚାରା ତିଆରି କରି ନେଇ ମୋ ବଗିଚାରେ ଲଗାଏ ଏବଂ ବେଳେବେଳେ ମଧ୍ୟ ଯେଉଁ ଚାରା ମୁଁ ତିଆରି ନକରିପାରେ ବେଳେବେଳେ ମଧ୍ୟ ମୁଁ ଆମ ପାଖ ନର୍ସରୀରୁ ଆଣି ଚାରା କିଣିଆଣି ମୋ ବଗିଚାରେ ମଧ୍ୟ ଗଛ ଲଗାଏ ବା ଏହିସବୁ କ'ଣ ଏହିସବୁ ଉତ୍ସଗୁଡ଼ିକୁ ମୁଁ ମୋ ମାନେ ମୋତେ ବହୁତ ଭଲଲାଗେ ଲଗେଇବାପାଇଁ ତ ମୁଁ ଚାରା ଆଣି ମୋ ବଗିଚାରେ ଚାରା ଲଗାଏ